ମୋର ଗୋଟିଏ ଫୋନ ନଥିଲା ମୁଁ ମାର୍କେଟକୁ ଗଲି ବଜାରରେ ଜଟଣୀ ବଜାରରୁ ଗୋଟିଏ ଫୋନ କିଣିଲି କୋଡ଼ିଏ ହଜାର ଟଙ୍କା ଦେଇ ଭିଭୋ ଫୋନଟିଏ ଆଉ ସେ ଫୋନଟି କିଣିବା ଦିନୁ ଆଉ ମୁଁ ସବୁ କିଛି ଜାଣିପାରୁଛି ଇଏ ଡିଜିଟାଲ ଯୁଗ ଇଏ ଡିଜିଟାଲ ଯୁଗକୁ ଜାଣିବାକୁ ହେଲେ ନିହାତି ଫୋନ ଆବଶ୍ୟକତା ଅଛି ଆଉ ଏହି ଫୋନଟି ମୋତେ ବହୁତ ଅଭିଜ୍ଞତା ବି ଦେଇଛି ଆଉ ଏହି ଫୋନରେ ମୁଁ ସହଜରେ ପଇସା ଏ ଏପଟ ମାନେ ଲେନ ଦେନ କରିପାରୁଛି ଆଉ ବହୁତ ପ୍ରକାର ୱାର୍ଲଡ଼ର ନ୍ୟୁଜ ବି ମୁଁ ଏଥିରୁ ଜାଣିପାରୁଛି